ଆଜ୍ଞା କହୁଛି ଆଜ୍ଞା ଆଜ୍ଞା କୁହନ୍ତୁ ଆଜ୍ଞା ଆଜ୍ଞା ଯାଉଥିଲି ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଏବେ ସରିଲା ତ ଆଜ୍ଞା ଆଜ୍ଞା

ଆଜ୍ଞା ତେବେ ଆଜ୍ଞା ଟିକେ ଫାଇନଟା ଟିକେ କମେଇ ଦିଅନ୍ତୁ

ଆଜ୍ଞା ତାହେଲେ ଫାଇନଟା ଆଉ ଟିକେ କମେଇ ଦିଅନ୍ତୁ ଆଜ୍ଞା

ଠିକ ଅଛି ଆଉ କ'ଣ ଆଜ୍ଞା ରିହାତି ବ୍ୟବସ୍ଥା ହେଇପାରିବ କି ଠିକ ଅଛି ଭୁଲ ତ ହେଇଛି ନିଶ୍ଚିତ ଆମେ ମାନୁଛୁ ସ୍ୱୀକାର କରୁଛୁ କିନ୍ତୁ ସେ ପାଞ୍ଚ ହଜାର ଟଙ୍କା ଆଉ କିଛି ରିହାତି ହେଇପାରିବ କି ଆଚ୍ଛା ଆଚ୍ଛା ଠିକ ଅଛି ଠିକ ଅଛି ଆଜ୍ଞା ଆଜ୍ଞା ହଉ ହଉ ଚେଷ୍ଟା କରିବି ଆଜ୍ଞା ହଉ ରଖୁଛି ଆଜ୍ଞା ଧନ୍ୟବାଦ ନମସ୍କାର